ମୋର ଧାନ ମୁଗ ବିରି ଏସବୁ ବିକ୍ରି କରେ ଆଉ ଆମର ଯେଉଁ ମଧ୍ୟ୍ୟବିତ ଶ୍ରେଣୀରେ ଯେଉଁ ବ୍ୟବସାୟ ମାନେ ଅଛନ୍ତି ସେମାନେ ଆମକୁ ଯେତେବେଳେ କି ଅଧିକା ମିଳିବା କଥା ଅଧିକା ରେଟ ମିଳିବା କଥା ଏମାନେ ବହୁତ କମ୍ ରେଟରେ କମ୍ ପଇସାରେ ଆମଠୁ ସବୁ ଧାନ ନିଅନ୍ତି ଠିକ୍ ଭାବ ରେ ପଇସା ଦିଅନ୍ତି ନାହିଁ ଏବଂ ଆମେ ଠିକ୍ ଭାବରେ ପଇସା ପାଇପାରୁ ନାହିଁ ଧାନର ଯେତିକି ପଇସା ହବା ମିଳିବା କଥା ଯେତେବେଳେ କି କ୍ୱିଣ୍ଟାଲ୍ ପିଛା ସରକାର ଆମକୁ ଷୋଳ ସତର ଶହରୁ ଉର୍ଦ୍ଧ ଦେଉଛନ୍ତି ସେମାନେ ତାଠୁ ଆହୁରି ଦୁଇଶହ ତିନିଶହ ଚାରିଶହ କମରେ ଆଉ ଧାନ କୁ ନେଇଯାଉଛନ୍ତି ଆଉ ପଇସା ଦେବାରେ ବହୁତ ବିଳମ୍ବ କରୁଛନ୍ତି ଆଜି କିଛି କାଲି କିଛି ଆମକୁ ବହୁତ ହଇରାଣ କରୁଛନ୍ତି ମଧ୍ୟ ବ୍ୟବସାୟ ଙ୍କୁ ଦେଲେ